ଆମ ଘରେ ବିଭିନ୍ନ ପ୍ରକାରର ପର୍ବପର୍ବାଣି ପାଳନ କରାଯାଏ ସେଗୁଡ଼ିକ ମଧ୍ୟରୁ ମକର ସଂକ୍ରାନ୍ତି କୁମାର ପୂର୍ଣ୍ଣିମା ଦୋଳ୍ ଦୋଳ ଯାତ୍ରା ଗଣେଶ ପୂଜା ଦୀପାବଳୀ ହୋଲି ଇତ୍ୟାଦି ସେଗୁଡ଼ିକ ମଧ୍ୟରୁ ଦୀପାବଳୀ ହେଉଛି ମୁଖ୍ୟତଃ ଯେଉଁଦିନକି ଆମେ ସକାଳୁ ଉଠି ମାଆମାନେ ଆମର ଘରଦ୍ଵାର ଲିପି ଦେଇଥାନ୍ତି ଏବଂ ଆମେ ନୂଆ ଡ୍ରେସ୍ ପିନ୍ଧିଥାଉ ସାଙ୍ଗସାଥିମାନେ ମିଶି ବିଭିନ୍ନ ପ୍ରକାରର ବାଣ ଫୁଟାଇଥାଉ ଏବଂ ଆମ ଘରେ ବିଭିନ୍ନ ପ୍ରକାରର ପିଠା ଠାରୁ ଆରମ୍ଭ କରି ମିଠା ପର୍ଯ୍ୟନ୍ତ ସବୁ ହୋଇଥାଏ କିଛି ସେ ଦିନ ଆମର ସନ୍ଧ୍ୟାବେଳେ କାଉଁରିଆ କାଠି ଦ୍ଵାରା ପୂର୍ବପୁରୁଷମାନଙ୍କୁ ମନେ ପକାଯାଏ ଏବଂ ସାଙ୍ଗମାନେ ଆମେ ମିଶି ବହୁତ ପ୍ରକାର ବାଣ ଫୁଟାଇଥାଉ ସାଙ୍ଗମାନେ ମଧ୍ୟ ସେମାନଙ୍କ ଘରକୁ ଯାଇ ମଧ୍ୟ ପିଠାପଣା ମଧ୍ୟ ଖାଇଥାଉ